ବାଇକ୍ ଚଲେଇବା ସମୟରେ ଆମେ ପ୍ରାୟତଃ ବହୁତଗୁଡ଼ାଏ ଜାଗାକୁ ଯାଇଥାଉ ଗୋଟେ ଆଡ଼ଭେଞ୍ଚର୍ ପରି ଲାଗିଥାଏ ବିଭିନ୍ନ ବିଭିନ୍ନ ସ୍ଥାନ ସ୍ଥାନ ଭ୍ରମଣ କରିବା ବାଇକ୍ ବାଇକ୍ରେ ଯିବା ଲୋକେସନ୍ମାନ ମଧ୍ୟ ସେଇଠି ଦେଖାାଯାଇଥାଏ ବହୁତଗୁଡ଼ା ସୁନ୍ଦର ଭିୟୁ ଆସିଥାଏ ସେଗୁଡ଼ା ଦେଖିଲେ ନେଚର୍କୁ ଦେଖିଲେ ପ୍ରାୟତଃ ମନ ଶାନ୍ତି ହୋଇଯାଏ ଆତ୍ମତୃପ୍ତି ହେଲା ଭଳି ଲାଗେ ସେହିଭଳିଆ ଭାବରେ ଯଦି ଆମେ କହିବା ତାହେଲେ ଲୋକଙ୍କୁ ଉତ୍ସାହ ମିଳିଥାଏ ଏବଂ ମାନେ ଭାଇମାନେ ଯେଉଁ ଯୁବପିଢ଼ିମାନେ ସେଟାକୁ ବାଇକ୍ ରାଇଡ଼ିଂ ପାଇଁ ଉତ୍ସାହିତ ହୋଇଥାନ୍ତି ଆଉ ଯଦି ଆମେ ଦେଖିବା ଶକ୍ତି ବେଗ ଉତ୍ସାହ ଉତ୍ସାହ ତ ବହୁତ ମିଳିଥାଏ ଏବଂ ଯାହାଫଳରେ ନୂଆ ନୂଆ ଯୁବପିଢ଼ିମାନେ ସେଇଠିକି ବାଇକ୍ ରାଇଡ଼ିଂ କରିବା ପାଇଁ ଯାଇଥାନ୍ତି ଏବଂ ନୂଆ ନୂଆ ଜାଗାକୁ ଦେଖେଇଥାନ୍ତି ନୂଆ ନୂଆ ସ୍ଥାନ ନୂଆ ନୂଆ ପର୍ଯ୍ୟଟନ କ୍ଷେତ୍ର ଏଭଳିଆ ଜିନିଷମାନେ ଦେଖିଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ମଧ୍ୟରେ ମଧ୍ୟ ଉତ୍ସାହ ଆସିଥାଏ